ହଁ ହ୍ୟାଲୋ ନମସ୍କାର ଆଉ ମୁଁ ନୂଆ ଆକାଉଣ୍ଟ ଖୋଲିବି ନୂଆ ଆକାଉଣ୍ଟ ଖୋଲିବି ସାର୍ କାଣା କାଣା ଡକ୍ୟୁମେଣ୍ଟ ଲାଗିବ ସାର୍ ହଁ ବେଲେ ଏଇଟା କେତେ ଦିନ ମିଳିବ ପାସବୁକ୍ କେତେ ଦିନ ମିଳିବ ପାସବୁକ୍ କେନ୍ ପିଲାକୁ ପଚାରିବି ସାର୍ ଓହୋ କେତେ ନମ୍ବର କାଉଣ୍ଟର୍

ନାଇଁ ଜାଣି ସାର୍ ବତେଇ ଦେବେ ହେନେ ସେନା କ'ଣ କରିବୁ

ହଁ ହ ଏଟାରେ ଧାଡ଼ି ବାନ୍ଧିଛନ୍ତି ସାର୍ ବହୁତ ଧାଡ଼ି କେତେବେଲେ ସେ ଧାଡ଼ି ସରିବ କେତେବେଳେ ମୁଁ ନୂଆ ଆକାଉଣ୍ଟ ଖୋଲିବି ମତେ ବହୁତ ଇଏ ଲାଗୁଛି

କେତେ ଦିନ ଏନ୍ତି ଫେରଲିନି ନୂଆ ଆକାଉଣ୍ଟ କଣ ଖୁଲିବି ଖୁଲିବି କହୁଚି ଯେ କେତେ କେବେ ଖୁଲିବି ଯେ କେ ଜାଣେ କେତେ ହଇରାଣ କରୁଛନ୍ତି

ଏକାଉଣ୍ଟ ଖୋଲ୍ବା ଲାଗି ନୂଁଆ ଏକାଉଣ୍ଟ ଖୋଲ୍ବା ଲାଗି ମୁଇଁ ଡକୁମେଣ୍ଟ ଧରିକିନା ଯାଇଥିଲି କାଲି ଆସ ପର୍ଦିନ ଆସ ସେଦିନ ଆସିବୁ କହିକିନା କହୁଛନ୍ତି ଖାଲି ଆଉ ଲୋକକୁ ଦୌଡ଼ଉଛନ୍ତି ହଇରାଣ କରୁଛନ୍ତି ଆଉ ଲା ଲାଇନ୍ରେ ଯେନ୍ ଠିଆ ହଉଛନ୍ତି ପୁରା ସେ ବେଙ୍କରୁ ସେ ରାସ୍ତା କଡ଼ ତ ଠିଆ ହଉଛନ୍ତି ବୋଲେ ସେ ରାସ୍ତାରେ ଠିଆ ହେଉ ନାଇଁ ପଡ଼ିଯିବେ ସାର୍ ଖରାରେ ଏତେ ଏମିତି କରୁଛନ୍ତି ସାର୍ ମୁଁ ବର୍ତ୍ତମାନ ପାଖରେ ଗଲେ କରିଦେବେ ତ କେତେ ଠିଆ ହେବିନି ହେଲେ କେତେ ଧାଡ଼ିରେ ଠିଆ ହେଇଥିବି ହଁ ଆଜି ମୁଁ ଆଜି ମୁଁ କରିକିନା ହିଁ ଯିବି କେତେ ନମସ୍କାର ସାର୍ ହେଲା